ହ୍ୟାଲୋ କିଏ ହଁ ହଁ ପରିବା ଦୋକାନରୁ କହୁଥିଲି ହଁ ଅଛି ତୁମକୁ କ'ଣ ଦରକାର ଥିଲା ହଁ ସବୁ ଅଛି କୋବି ଅଛି ଗାଜର ଅଛି ପୋଟଳ ଅଛି ସବୁ ଫ୍ରେସ୍ ହେଇକି ଅଛି ଏବେ ଯଷ୍ଟ ଆସିଲା ଗାର୍ଡ଼େନ୍ରୁ ହଁ ଠିକ୍ ଅଛି କେତେ କୋବି କେତେ କେ ଜି ଦରକାର ଥିଲା ପାଞ୍ଚ କେ ଜି ପୋଟଳ ଦୁଇ ଗାଜର ଛଅ ସାତ କେ ଜି ପୋଟଳ କେତେ କହିଲେ ପୋଟଳ ଦୁଇ କୋବି ହଁ ପାଞ୍ଚ କେ ଜି ଠିକ୍ ଅଛି ମିଳିଯିବ ହଁ ବିଟ୍ ମଧ୍ୟ ଅଛି ପ୍ୟାକ୍ କରିଦେବି ହଉ ଠିକ୍ ଅଛି ଟମାଟୋ ମଧ୍ୟ ଅଛି ଫ୍ରେସ୍ ଟମାଟୋ ଅଛି ହଁ ପାଞ୍ଚ କେ ଜି ପ୍ୟାକ୍ କରିଦେବି ହଁ ଶୁଣନ୍ତୁ ମ୍ୟାମ୍ କୋବି ହେଉଛି କେ ଜି ଅଶୀ ଟଙ୍କା ଅଛି ଆମ ପୋଟଳ ଶହେ ପଚାଶ ଟଙ୍କା ଅଛି କେ ଜି ଟମାଟୋ ଅଛି ଷାଠିଏ ଟଙ୍କା ବିଟ୍

କମାଇବ କ'ଣ ମାର୍କେଟ୍ରେ ତ ସେତିକି ରେଟ୍ ଅଛି ସମସ୍ତଙ୍କୁ ତ ଆମେ ଦେଉଛୁ ସେତିକିରେ ତମକୁ ଆଉ ଟିକିଏ ଫଙ୍କସନ୍ ଅଛି କଲେଜରେ ବୋଲି କି ଆମେ ଟିକିଏ କାଟିକି ଡିସକାଉଣ୍ଟ କରିକି ଦେଉଛୁ ଆମ ଦୋକାନଟା ହେଉଛି ମାର୍କେଟ୍ ସାଇଟ୍ରେ ଅଛି ଭେଜିଟେବୁଲ୍ ମାର୍କେଟ୍ ରାୟଗଡ଼ା ମେନ୍ ମାର୍କେଟ୍ର ଅଛି ସେଠିକି ଆସ କ'ଣ କ'ଣ ଦରକାର ଅଛି ନେଇଯିବ ରେଟ୍ ତ କହିଦେଲି ନା ମୁଁ ପ୍ୟାକ୍ କରିଦେଇଥିବି ନା ଆସିକି ବାଛା ବଛି କରିବ ସବୁ ଫ୍ରେସ୍କା ଅଛି ମ୍ୟାମ୍ ହଉ ଠିକ୍ ଅଛି ଆସନ୍ତୁ ଆସନ୍ତୁ ମୋ ନାଁ କହିଦେବ ଆଶିଷ ଦୋକାନ ଭେଜିଟେବୁଲ୍ ଦୋକାନ ଆସିକି ଯାଇକି ଭେଟିକି ନେଇଯିବ ବୋଲି କହିଦେବ ପଇସା ବି ପଇସା ବି ତାଙ୍କୁ ଦେଇ ଦେଇଥିବ ହଁ ନମ୍ବର ଅଛି ମୋର ଏଇ ନମ୍ବରଟା ଯେଉଁ ନମ୍ବରରେ କଲ୍ ଆସିଛି ହଉ ଠିକ୍ ଅଛି ଠିକ୍ ଅଛି ରବିକାନ୍ତା ହଉ ଠିକ୍ ଅଛି ରବିକାନ୍ତା ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ହଁ କିଛି ଆମ ସେମିତି କିଛି ଇଏ କରୁନୁ ଆମେ ତୋଲିକି ତାଙ୍କ ମୁଇଁ କା ତୋଳିକି ସବୁ ପ୍ୟାକିଙ୍ଗ କରିକି ଦେଇ ଦେଇଥିବି ହେଲା ସବୁ କିଛି ଅଛି ହଁ ବିନ୍ସ ମଧ୍ୟ ଅଛି ହଉ ଠିକ୍ ଅଛି ବିନ୍ସ ବିନ୍ସ କେ ଜି ଅଛି ଶହେ ତିରିଶ ଟଙ୍କା ଟିକେ କମ୍ ଶହେ ପଚାଶ ତୁମକୁ କଲେଜ ଫଙ୍କସନ୍ ପାଇଁ ନେଲ ବୋଲି ମୁଁ କୋଡ଼ିଏ ଟଙ୍କା କାଟିକି ଦେଉଛି ସବୁ ଅଛି କ୍ୟାପସିକମ୍ ମଧ୍ୟ ଅଛି ହଉ ଠିକ୍ ଅଛି ହଁ ହଉ ହଉ ଠିକ୍ ଅଛି ରହିଲି ମ୍ୟାମ୍ ହେଲା ପଠାଇ ଦିଅନ୍ତୁ ପଠାଇ ଦିଅନ୍ତୁ ହଉ ଠିକ୍ ଅଛି